ହଁ ଆମ ଗାଁର ଲୋକମାନେ ଋଣ ନିଅନ୍ତି ମୁଁ ଦେଖିଛି ସେମାନଙ୍କର କୌଣସି ବିପଦ ମେଡ଼ିକାଲ କି ଯେଉଁ ହେଉ କି ତାଙ୍କର ଝିଅର ବାହାଘର ହେଉ କିଏବି ଗରିବଲୋକ ତାର ପଇସା ଅଭାବ ଥିବ ସିଏ ଋଣ ନିଏ ଆଉ କିଏ ତାର ଘର କରିପାରୁନାହିଁ ସେଥିରେ ବି ସେ ଋଣ ନେଇକିନି ଘରଟିଏ କରିଥାଏ କି ନହେଲେ କୌଣସି ଚାଷ କାମରେ ଲଗେଇବା ପାଇଁ ସେ ଋଣ ନେଇଥାଏ କିଏ ନହେଲେ କିଏ କାହାର ବେପାର କ'ଣ ଗୋଟେ କରୁଛି ପଇସା ଅଭାବ ପଡ଼ୁଛି ସେଥିପାଇଁ ସିଏ ଋଣଟିଏ ନିଏ ଋଣ ନେଲାପରେ ସେ ସବୁ କାମ ତାହାର ହୋଇସାରିଲା ପରେ ସିଏ ଧୀରେଧୀରେ ଆଣି ସେ ଗାଁର ଯିଏ ମୁଖିଆ ଥାଆନ୍ତି ତାଙ୍କ ପାଖରୁ ସିଏ ଋଣ ନେଇଥାଏ ସିଏ ଜବାବ କରିଥାଏ କି ମୁଁ ଏତିକି ଦିନ ଭିତରେ ତୁମକୁ ଦେଇଦେବି ସେହି ଅନୁସାରେ ସିଏ ତାହାର ବେପାରଟି କରିଥାଏ କି ନହେଲେ ସିଏ ଯେଉଁ ଲୋକ ଯେଉଁ କାମରେ ଲଗେଇଥାଏ ସେ ସବୁ କାମ ହୋଇସାରିଲା ପରେ ତାର ଋଣ ଆଣି ମୁଖିଆକୁ ପରିଶୋଧ କରିଥାଏ